ମରୁଡ଼ି ଏବଂ ପାଗ ଯଦି ପ୍ରତିକୂଳ ହେଲା ଚାଷୀର ଅମଳ କମିଯିବ ଏବଂ ଏହାଦ୍ୱାରା ବହୁତ ପ୍ରକାର ଲୋକେ ସାଧାରଣ ଜୀବନଯାପନ ସାଧାରଣ ଲୋକ ବହୁତ ଅସୁବିଧାରେ ସମ୍ମୁଖୀନ ହେବେ ଯେହେତୁ ମାନେ କୃଷି ବହୁଳ ରାଜ୍ୟ ହେଉଛି ଆମ ଓଡ଼ିଶା କୃଷି ଉପରେ ଶତକଡ଼ା ସତୁରୀ ଭାଗ ଲୋକ ନିର୍ଭର କରନ୍ତି ତେଣୁ କରି ମରୁଡ଼ି ମୁକାଲିବା ପାଇଁ ମଧ୍ୟ ସରକାର ବିଭିନ୍ନ ପ୍ରକାର ନଳକୂପ କୂପ ଏବଂ ମୋ ପୋଖରୀ ଯୋଜନାରେ ଜଳ ଅମଳ ପ୍ରକଳ୍ପ ବିଭିନ୍ନ ଜଳ ଅମଳ ବିଭିନ୍ନ ପ୍ରକାର ସରକାର ଯୋଜନା ହାତକୁ ନେଇଛନ୍ତି ତାହାର ସତ୍ବିନିଯୋଗ ଯଦି ଆମେ କରିବା ବୋଇଲେ ମରୁଡ଼ି ମଧ୍ୟ କେତେକ ଅଂଶରେ ଦୂର ହେଇପାରିବ ପ୍ରଥମ କଥା ହେଲା ଜଳ ଜଳଟାକୁ ଆମେ ଠିକ୍ ବିନିଯୋଗ କରିବାକୁ ପଡ଼ିବ ଅପବ୍ୟୟ ନକରି ତାକୁ ସୂଚାର ରୂପେ ଯଦି ଆମେ ବ୍ୟବହାର କରିପାରିବା ତା'ହେଲେ ଆମକୁ ମରୁଡ଼ିର ସାମ୍ନା କରିବାକୁ ପଡ଼ିବ ନାହିଁ ଏବଂ ଅମଳ ମଧ୍ୟ ଭଲ ହେବ ତେଣୁ ସମସ୍ତେ ଜଳ ହିଁ ଜୀବନ ସମସ୍ତେ ଜଳ ଉପରେ ଜଳ ଅମଳ ଉପରେ ସମସ୍ତେ ମାନେ ଅପବ୍ୟୟ ଉପରେ ସମସ୍ତେ ଧ୍ୟାନ ଦେବାକୁ ପଡ଼ିବ କିପରି ଆମେ ମାନେ ଜଳକୁ ଠିକ୍ ଯଦି ବିନିଯୋଗ କରିବା ବୋଲେ ଉଚିତ ତା'ର ମୂଲ୍ୟ ପାଇପାରିବା ଅପବ୍ୟବହାର ରୋକିବା ପାଇଁ ହେଲେ ମାନେ ପୋଖରୀ ଗୁଡ଼ାକ ମରାମତି ଠିକ୍ ସମୟରେ ମରାମତି କରି ତା'ର ଯତ୍ନ ନେବାକୁ ପଡ଼ିବ ଏବଂ ଓ ସମସ୍ତ ନାଗରିକ ଏ ଉପରେ ଯଦି ଆମେ ଧ୍ୟାନ ରଖିବା ବୋଲେ ନିଶ୍ଚିତ ଭାବେ ମରୁଡ଼ି ମଧ୍ୟ ଆମେ ତାକୁ ଠିକ୍ ଭାବେ ମୁକାବିଲା କରି ମୁକାବିଲା କରି ସେଥିରୁ ଆମେ ଉପକୃତ ହେଇପାରିବା